ଆମ ଓଡ଼ିଶାରେ ଅଧିକ ଅସୁସ୍ଥତା ଏବଂ ମୃତ୍ୟୁର ମୁଖ୍ୟ କାରଣ ଗୁଡ଼ିକ ହୋଇଥାଏ ଅନେକ ଲୋକ ଅନେକ ବିପଦ ଦ୍ୱାରା ଏବଂ ଅନେକ ସଡ଼କ ଦୁର୍ଘଟଣା ଦ୍ୱାରା ଅନେକ ରୋଗ ଏବଂ ଅନେକ ସମସ୍ୟା ଦ୍ୱାରା ନିଜ ନିଜ ମୃତ୍ୟୁବରଣ କରିଥାନ୍ତି ନିଜର ନିଜର ଜୀବନକୁ ଆ ମୃତ୍ୟୁ ସମ୍ମଗରେ ଦେଇଥାନ୍ତି ଏହାର ସମାଧାନ କିପରି ହୋଇଥାଏ ବିପଦକାର ପ୍ରତି ନିଜର ଶରୀରକୁ ଉତ୍ତମ ରଖିବା ନିମନ୍ତେ ଆ ନିଜର ଶରୀରକୁ ଯତ୍ନ ଦେବା ଆବଶ୍ୟକ ରହିଥାଏ ଏବଂ ଯେପରି ଅନେକ ବିପଦରୁ ଆମେ ଯେପରି ସମ୍ମୁଖୀନ ହେବା ନିମନ୍ତେ ଆମକୁ ସାବଧାନ ରହିବାକୁ ଆବଶ୍ୟକ ପଡ଼ିଥାଏ ଏବଂ ନିଜର ଶରୀରକୁ ଅଧିକ ଯତ୍ନବାନ ସହିତ ରଖିବାକୁ ପଡ଼ିଥାଏ ଯେପରି ଆମକୁ କିଛି ରୋଗ ବା କିଛି ବିପଦ ନହେଇଥାଏ ଏହିପରି ଭାବରେ ଆମେ ସୁସ୍ଥତା ଲାଭ କରିଥାଉ ଏବଂ ମୃତ୍ୟୁ ମୁଖର ବି ବଜିଥାଉ